ହ୍ୟାଲୋ ଡକ୍ଟର ପଣ୍ଡା କହୁଥିଲେ କି ମୁଁ ଜଟଣୀରୁ କହୁଥିଲି ଜଟଣୀ ଉପରବସ୍ତରୁ କହୁଥିଲି ସାର୍ ମୁଁ ଆପଣଙ୍କ ପାଖରେ ଆଗରୁ ଦେଖା କରୁଥିଲି ଆମର ଯେଉଁ କ୍ୟାନ୍ସର ଗୋଟେ ପ୍ରୋବ୍ଲେମ୍ ଥିଲା ଏଫ୍ଏମ୍ସି ଗୋଟେ ଟେଷ୍ଟ କରିବା ପାଇଁ କହିଥିଲେ ତ ସେଇଟା ତ ଟେଷ୍ଟ କଲା ପରେ ତ କ୍ୟାନ୍ସର ବାହାରି ଥିଲା ଆପଣ ସଜେସନ୍ କରିଥିଲେ ଯେ କିମ୍ସ ହସ୍ପିଟାଲରେ ଦେଖେଇବା ପାଇଁ ହଁ ହଁ ମୁଁ କ୍ଲିନିକ୍କୁ ଆସିଥିଲି ଆପଣ ମୋତେ ସଜେଷ୍ଟ୍ କରିଥିଲେ ଯେ କିମ୍ସରେ ଭଲ ଡକ୍ଟର ଆସୁଛନ୍ତି ତ ଯଦି ସୂଚନା ଦେଇପାରନ୍ତେ ତା'ହେଲେ ଭଲ ହୁଅନ୍ତା ଟିକେନାକୁ ନାହିଁ ମୁଁ ଷ୍ଟାର୍ଟିଂ କରିନି ଆପଣଙ୍କଠୁ ପରାମର୍ଶ ନେଇକି ଭାବୁଛି କେଉଁଠିକି ଯାଇଥିଲେ ଭଲ ହେଇଥାନ୍ତା କିମ୍ସ ଆପଣ କହୁଥିଲେ ସାର୍ ଏଇଟା ଗୋଟେ ମାସ ପରେ ହେଇଗଲାଣି ବର୍ଷକୁ ଏଇଟା କେତେ ଥର ଦେଇହେବ ସାର୍ ମୋ ପାଖରେ କିଛି କାର୍ଡ଼ ଅଛି ଯେଉଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଅଛି ତାଦେହରେ କିଛି ଫ୍ରିରେ ହେଇପାରିବ ଆଚ୍ଛା ଠିକ୍ ଅଛି ମୁଁ ସେ କାର୍ଡ଼ଟା ନେଇକି ଆପଣଙ୍କ ପାଖକୁ ଯିବି ନା ନାହିଁ ଡାଇରେକ୍ଟ ଦେଖା କରିବି ସେଠି କ'ଣ କହୁଥିଲି କି ସାର୍ ଆଉ କେମୋ ନେବା ପରେ କିଛି ସେଠି ରହିବାର ସୁବିଧା ଅଛି ନା ନାହିଁ ସାଙ୍ଗେ ସାଙ୍ଗେ ଘରକୁ ପଳାଇ ଆସିବୁ ତା'ହେଲେ ସାର୍ ମୁଁ କ'ଣ କହୁଥିଲି କି ଆଉ ସାଙ୍ଗରେ କିଏ ଯିବା ଦରକାର ନା ନାହିଁ କିଛି ମୁଁ ଗଲେ ଏକୁଟିଆ ହିଁ ହେଇଯିବ କେତେ କ'ଣ ଲାଗିବ ତଥାପି ଫିଜ୍ କେତେ କ'ଣ ଯାହା କଟିବ ସେଇଥିରୁ କଟିବ ଥାଉ ତା'ହେଲେ ସାର୍ ମୁଁ ରଖୁଛି ମୁଁ ସେଠି ଯାଇକି ଦେଖା କରିବି ଆଉ କ'ଣ